ହ୍ୟାଲୋ ହଁ ଭାଇ କେମିତି ଅଛନ୍ତି ହଁ ଦେହପା ଭଲ ଅଛି ଦୋକାନ କେମିତି ଚାଲିଛି ବରା ଦୋକାନ ଭଲ ଚାଲେ ଯେ ବାକି ଆଣିଯାଉଛନ୍ତି ନା ନାଇଁ ପଇସା ଦେଇକିନା ନେଉଛନ୍ତି ବାକିଆ ହୋଇଯାଉଛନ୍ତି କି ପଇସା ଦେଇକିରି ହଁ ମୁଁ ବାଙ୍ଗଲୋରରୁ ଆସିୁଛି ଭାଉଜହାରକା ସବୁ ଭଲ ଅଛନ୍ତି ଆଉ ଛୁଆମାନେ କେତେ କ'ଣ ପାଠ ପଢ଼ିଲେଣି ହଉ ଆଉ କ'ଣ ଭାଇ କୁହ ଖବର ଦୋକାନରେ ଖାଲି ବି ବରା ବିକ୍ରି ହେଉଛି ନା ଆଉ କ'ଣ ବିକ୍ରି ହେଉଛି

ହଉ ଯିବି ବାଙ୍ଗଲୋର ଚାଲ ଯିବା କାମ କରିବ ସେଠି ଦକାନ ବୁଡ଼ିଯିବ ସେଠି ବି ଇନକମ୍ ବଲେ ହଁ ଚାଲିବ ଆଉ ମାଉସୀ ମଉସା ଭାଇମାନେ ସମସ୍ତେ ଭଲ ଅଛନ୍ତି ତମ ଝିଆରୀମାନଙ୍କର ବାହାଘର ସାରିଗଲା

ହଁ ହଁ ଆଉ ନାତି ନତୁଣୀ କେତୋଟି ହେଲେଣିି ହଉ ହଉ ଟିକେ କାମ ଅଛି ପରେ ଟିକେ ଫୋନ୍ କରିବି